ହଁ ଆମେ ଗୋଟେଥର ଦଶହଜାରଟଙ୍କା ଗାଡ଼ି ଫ୍ୟାମିଲି ପୂରା ପୁରୀଯାତ୍ରା ଯାଇଥିଲୁ ସେହି ଦଶହଜାର ଟଙ୍କାରେ ଆମର ଖାଇବାପିଇବା ରହିବା ହେଇଗଲା ଏବଂ ଭଗବାନର ଦର୍ଶନମିଶା ହେଇଗଲା ଏହି ଟ୍ରିପ୍କୁ ଆମେ ବହୁତ ଆନନ୍ଦ କଲୁ ଏବଂ ବହୁତ ମଜାକଲୁ ମିଶା ତ ଧନ୍ୟବାଦ